ବଗିଚାରେ ପାଣି ଦେଲା ବେଳକୁ ବଡ଼ ବଡ଼ ମଶା ହୋଇଥାନ୍ତି ସେ ଯେଉଁ ଗଛ ଝଙ୍କାଳିଆରେ ମଶା ରୁହନ୍ତି ମଶା କାମୁଡ଼ି ଦେଲେ ଫୁଲି ଯାଇକି କୁଣ୍ଡେଇ ହୁଏ ପ୍ରବଳ ଆଉ ଚେରରେ ପିମ୍ପୁଡ଼ି ହୋଇଥାନ୍ତି ପିମ୍ପୁଡ଼ି ପାଣିଦେଲା ବେଳକୁ ଯେତେବେଳୁ ପାଦକୁ କାମୁଡ଼ି ଦିଅନ୍ତି ବହୁତ ଜୋରରେ ପୋଡ଼ିବ କୁଣ୍ଡେଇ ହେବ ପୋଡ଼ିବ ପ୍ରବଳ ଆଉ ସଁବାଳୁଆ ବି ସେ ଯେଉଁ ପତ୍ର ସାଇଡ୍ ମାନଙ୍କରେ ତଳେ ସଁବାଳୁଆ ହୋଇକି ଥା'ନ୍ତି ତୁମେ ପତ୍ରରେ ହାତ ମାରିଦେଲା ବେଳକୁ ସେ ଯଦି ସଁବାଳୁଆ ଲାଗିଯିବେ ସଁବାଳୁଆ ପ୍ରବଳ କୁଣ୍ଡେଇ ହେବ କୁଣ୍ଡେଇ ହୋଇକିନି ପୋଡ଼ିବ ଯେ କାହିଁରେ କ'ଣ ଏହି ସବୁ ପୋକ ମାଛି ପିମ୍ପୁଡ଼ି ବଗିଚାରେ କାମ କଲା ବେଳକୁ ଏହିସବୁ ଜିନିଷ ହୁଏ